ଯୋଗ ଅଭ୍ୟାସ ଗୋଟେ ଭଲ ଜିନିଷ ଯୋଗ କରିଲେ ମାନସିକ ଶାନ୍ତି ରହିବ ଯେମିତିକି ମୁଁ ଆଗରୁ ବହୁତ ରାଗିଯାଉଥିଲି କିନ୍ତୁ ଅବିକା ଯୋଗ କରିବା ଦ୍ୱାରା ମୋର ସେତିକି ମାନେ ରାଗ ବହୁତ କମିଯାଇଛି ଟୋଟାଲ୍ କାହା ଉପରେ ଚିଡ଼୍ଚିଡ଼୍ ହେବାର ନାହିଁ ଟୋଟାଲ୍ କିଛି ନାହିଁ ଭଲ ମନରେ ରହୁଛି ଶାନ୍ତିରେ ରହୁଛି ସୁସ୍ଥ ବି ରହୁଛି କାହିଁକିନା ମୁଁ ଯୋଗ କରୁଛି ସକାଳୁ ଉଠିକି ବଡ଼ିଭୋର୍ରୁ ଛଅଟାବେଳୁ ଉଠିକି ମୁଁ ଯୋଗ କରିବା ଦ୍ଵାରା ମୋର ଯେତିକି ଯେତିକି ରକ୍ତ ପ୍ରଶିରା ଅଛି ସେତିକି ମୋର ଇଏ ରହୁଛି ଯେତିକି ମାନେ ଆପଣଙ୍କର ଯେଉଁ ଯୋଗ କରୁଛନ୍ତି ଯୋଗ କଲେ ବି ଯାହା ବି ଯଦି ମଣିଷର କିଛି ମେରୁଦଣ୍ଡ କି କିଛି ମାନେ ରକା ଫକା ପଶିଯାଇଥିବ ତ ଯୋଗ ଭଲ ହୋଇଯିବ